ହ୍ୟାଲୋ ଶୁଭମ୍ ହୋଟେଲ୍ରୁ କହୁଥିଲେ ସଖାଳୁ ମୁଁ ଏଇ ରୁଟି ତଡ଼କା ଆଉ ଡାଲି ଆଉ ଚିକେନ୍ ଅର୍ଡ଼ର କରିଥିଲି ରୁଟି ସବୁ ବାସିଯାଇଛି ଡାଲି ଡାଲି ବାସି ହେଇଯାଇଛି ଖଟାଡ଼ି ହେଇଯାଇଛି ବା ଖାଇଉନି ଆପଣ କେମିତି ଅର୍ଡ଼ର ଦେଇଥିଲେ ଭଲ ଲାଗୁନି ସେଗୁଡ଼ାକ ଆପଣ ଦୟାକରି ତା' ବଦଳରେ ଅଲଗା ଖାଇବା ଆଣନ୍ତୁ ନହେଲେ ମୋ ପଇସା ରିଟର୍ଣ୍ଣ କରିଦିଅନ୍ତୁ